ଦୋକାନରୁ ବାଜାଜ୍ କମ୍ପାନୀର ଫ୍ୟାନ୍ଟିଏ ଆଣିଥିଲି ତିନି ମାସ ଭଲ ଭାବରେ ଚାଲିଲା ତା'ପରେ କ'ଣ କି ହେଲା କେଜାଣି ଚାଲୁନି ବହୁତ ହଇରାଣ କରୁଛି ଖରା ପାଗରେ ଦୋକାନ୍ ବାଲାଟି ଦୁଇ ବର୍ଷ ଗ୍ୟାରେଣ୍ଟି ଦେଇଥିଲା ସେଥିମଧ୍ୟରୁ ଫ୍ୟାନ୍ଟିଏ ଦୁଇ ଦୁଇ ଦୁଇ ମାସ ଭିତରେ ଏମିତି ଖରାପ ହେଲା କ'ଣ ହେଲା କୋଇଲ ଗଲାନା କ'ଣ ଗଲା କିଛି ଜଣା ପଡ଼ୁନି ଏହାକୁ ବନେଇଲେ ହବନା ଦୋକାନକୁ ନେଇ ଗ୍ୟାରେଣ୍ଟି କାର୍ଡ଼ ଦେଖେଇ କ'ଣ ଦୋକାନ ବାଲାକୁ ବନେଇବା ପାଇଁ କହି ଦେଖି ନୂଆଟା ମାଗିଲେ ହବ ମୁଁ କିଛି ଜାଣିପାରୁନି ପୁରା ଏ ଖରା ପାଗରେ ବହୁତ ହଇରାଣ ହେଇଯାଉଛି ପିଲା ଛୁଆ ଖରା ପାଇଁ ଖରା ଛୁଟି ହେଇଯାଇଛି ସ୍କୁଲ୍ ଯାଉନାହାନ୍ତି ସ୍କୁଲ୍ ହେଲେ ହେଲେ ଯାଇକି ପିଲାମାନେ ସ୍କୁଲ୍ରେ ଥାଆନ୍ତେ ପୁଣି ବହୁତ ପିଲାମାନେ ହଇରାଣ ହେଇ ଯାଉଛି ଖରା ବୈଶାଖ ମାସ ଖରା ତ ଜବର ବହୁତ ବହୁତ ଖରା ହେଉଛି ପିଲାମାନେ ଶୋଉ ନାହାନ୍ତି ରାତିରେ ଏ ଫ୍ୟାନ୍ର ପାକ୍କା ବଦମାସ୍ ଫ୍ୟାନ୍ଟା ବାଏ କମ୍ପାନୀ ବହୁତ ବଦନାସ୍ ବଦନାମ୍ ହେଇଗଲା ଏ ଫ୍ୟାନ୍ ଫ୍ୟାନ୍ ବଜାଜ୍ କମ୍ପାନୀର ଆଣିବା କଥା ନାହିଁ ବହୁତ ହଇରାଣ କରୁଛି ଲୋକଙ୍କୁ ତିନି ହଜାର ଟଙ୍କା ଦେଇକି ଆଣିଥିଲି ଦୁଇ ମାସ ଭଲରେ ଚାଲିଲା ନାହିଁ ବୋଲେ କମ୍ପାନୀର ଫ୍ୟାନ୍ ଆଣବା ମୂଲ୍ୟ କ'ଣ ଛିଃ ଭଲ ନାହିଁ କମ୍ପାନୀ ଫ୍ୟାନ୍ ଆଣିବା କଥା ନାହିଁ ଆଉ ଅନ୍ୟ କମ୍ପାନୀ ଆଣିବା କଥା ଉଷାର ଆଣିବା କଥା ସିନା ଏଇ କମ୍ପାନୀର ଆଣିବା କଥା ନାହିଁ ମୋ ମନ ବହୁତ ଖରାପ ହେଲା ଏଇ କମ୍ପାନୀର କେବେ ଆଣିବା କଥା ନାହିଁ